ଆଗ ଦୁନିଆଁ ବହୁତ ଭଲ ଥିଲା ସେତେବେଳେ ଆମେମାନେ ସବୁ ଖରା ଛୁଟିରେ ମାମୁଁ ଘରକୁ ବୁଲି ଯାଉଥିଲୁ ଆଗରୁ ସବୁଲୋକ ଚାଲିକି ଯିବାଆସିବା କରିକି ଗାଁ ଏ ଗାଁରୁ ସେ ଗାଁକୁ ଯାଆନ୍ତି ବନ୍ଧୁବାନ୍ଧବ ଘରକୁ ଯାଆନ୍ତି ପର୍ବପର୍ବାଣି ହେଲେ ସବୁ ବନ୍ଧୁ ବାନ୍ଧବ ଘରକୁ ଆସନ୍ତି ଏବେ ଆଉ ଦୁନିଆଁ ପରିବର୍ତ୍ତନ ହୋଇଗଲାଣି ଲୋକ ବହୁତ ଆଧୁନିକ ହୋଇଗଲେଣି ଆଉ ପିଲାମାନେ ଛୋଟ ଛୋଟ ଡ୍ରେସ୍ ବେଶୀ ପିନ୍ଧିବା ପାଇଁ ବହୁତ ଭଲ ପାଉଛନ୍ତି ସେତେବେଳେ ବଡ଼ ବଡ଼ ଦେଶ ପିନ୍ଧନ୍ତି ଫ୍ରକ୍ ପିନ୍ଧନ୍ତି ଆଉ ଝିଅମାନେ ବଡ଼ ହେଲାପରେ ସବୁ ଶାଢ଼ୀ ପିନ୍ଧନ୍ତି ଆଜିକାଲି ତ ସବୁ ଛୋଟ ଛୋଟ ଡ୍ରେସ୍ ପିନ୍ଧୁଛନ୍ତି ଦୁନିଆଁ ବହୁତ ବଦଳି ଗଲାଣି ଆଗ ଦୁନିଆଁ ବହୁତ ଭଲ ଥିଲା ପର୍ବପର୍ବାଣି ଓଷା ବାରରେ ସମସ୍ତେ ସମସ୍ତଙ୍କ ସହିତ ମିଶୁଥିଲେ ଖାଦ୍ୟ ପଦାର୍ଥରେ ବି ଆଜିକାଲି ବହୁତ ମଡ଼ର୍ନ ହୋଇଗଲାଣି ଆଗରୁ ଆମେମାନେ ସବୁ ଭାତ ଶାଗ ବିଭିନ୍ନ ପ୍ରକାର ପନିପରିବାକୁ ନେଇକି ବେଶୀ ଖାଉଥିଲୁ ଆଜିକାଲି ଲୋକ ବି ଏତେ ଭଲ ପନିପରିବା ମିଳୁନି ଆଉ ସବୁ ଜିନିଷରେ ଭେଜାଲ ଏତେ ଦେହପାହ ସେ ଜିନିଷ ଖାଇଲେ ବି ଖରାପ ହେଉଛି ଆଗରୁ ଲୋକ ଚାହା ପିଉଥିଲେ ଦିନ ସକାଳ ହେଲେ ଆଜିକାଲି ଲୋକ ସକାଳ ହେଲେ କଫି ପିଉଛନ୍ତି ଆଉ ଖାଦ୍ୟ ଆଜିକାଲି ସବୁ ବିରିୟାନୀ ପିଜ୍ଜା ବର୍ଗର ସେତେବେଳେ କ'ଣ ଥିଲା ଚକୁଳି ପିଠା ଏଣ୍ଡୁରି ପିଠା ମଣ୍ଡା ପିଠା ମୁଆଁ ପିଠା ଏସବୁ ଜିନିଷ ସବୁ ଖାଉଥିଲେ ଆଉ ଝିଅମାନେ ସବୁ ମୁଣ୍ଡରେ ଫୁଲ ଲଗେଇ ବୁଲୁଥିଲେ ଆଜିକାଲି ଝିଅମାନେ ସବୁ ଚୁଟି କାଟିକି ଛୋଟ ଛୋଟ କରି ବୁଲୁଛନ୍ତି ଆଉ ଛୋଟ କପଡ଼ା ସ୍ତ୍ରୀ ଲୋକ ସ୍ତ୍ରୀ ଲୋକମାନେ ଆଗରୁ ବାହା ହେଲା ପରେ ଲୁଗା ପିନ୍ଧି ଦେହକୁ ପୁରା ଢାଙ୍କି ରହୁଥିଲେ ଆଜିକାଲି ସ୍ତ୍ରୀ ଲୋକମାନେ ବାହା ହେଲାପରେ ସବୁ ଜିନ୍ସ ପିନ୍ଧି ବୁଲୁଛନ୍ତି ଆଉ ଆଗ ଭଳିଆ ଆଗ ଭଳିଆ ଦୁନିଆଁ ଆଉ ନାହିଁ ଆଜିକାଲି ଦୁନିଆଁ ବହୁତ ପରିବର୍ତ୍ତନ ହୋଇଗଲାଣି